ଦୌଡ଼ରୁ ସକାଳେ ଦୌଡ଼େ ଆଉ ସନ୍ଧ୍ୟା ବେଳେ ଦୌଡ଼େ ଦୌଡ଼ିଲେ ମୋ ଦେହରେ ଲୋକମାନଙ୍କ ଦେହରେ ବି ମାନେ ରକ୍ତ ସଞ୍ଚାଳନ ହୁଏ ଆଉ ଦେହରେ କିଛି ରୋଗ ଆସେ ନାହିଁ ଯେମିତିକି ବୁଢ଼ା ଲୋକ ମାନେ କମ ବୟସରେ ସେମାନଙ୍କ ଗୋଡ଼ ବଥା ହୁଏ କିମ୍ବା ଚାଲିପାରନ୍ତିନି ସେମାନେ ଯଦି ଏମିତି ସକାଳ ଆଉ ସନ୍ଧ୍ୟା ଅଧ ଘଣ୍ଟେ କିମ୍ବା ଘଣ୍ଟେ ଦୌଡ଼ିଲେ ସେମାନେ ହଉଚି ଅଧିକ ଦିନ ଚାଲ ମାନେ ଚାଲ ବୁଲ କରିପାରିବେ ଯଦି ସେମାନେ ଗୋଡ଼ ମାନେ ଦୌଡ଼ ମାନେ ନ ଦୌଡ଼ିଲେ ସେମାନେ ହେଉଛି ଅଧିକ ଦିନ ଚାଲି ମାନେ କମ ବୟସରେ ଗୋଡ଼ରେ ଚାଲି ପାରିବେନି ବସି ରହିବେ ଗୋଡ଼ ବଥା ହେବ ଏମିତିକି ଲୋକ ମାନେ ଢେର ଲୋକ ମାନେ ଗୋଡ଼ରେ ଚାଲିପାରୁ ନାହାନ୍ତି ଆମେ ବି ସେମିତି ସକାଳୁ ସନ୍ଧ୍ୟା ଦୌଡ଼ିଲେ ଦେହରେ ରୋଗ କିମ୍ବା କିଛି ବି ଆସିବନି ବ୍ୟାୟାମ କରିବା ପାଇଁ ପଡ଼ିବନି ଜିମ୍ ଯିବା ପାଇଁ ପଡ଼ିବନି ଲୋକମାନେ ଏମିତିକା କରିଲେ ସେମାନଙ୍କର ଦେହ ହେଉଛି ସୁସ୍ଥ ରହିବ